ଆମର୍ ଗାଁ ନେ ମୁଗ ଚାଷ୍ ଧାନ୍ ଚାଷ୍ ମାନେ ସବୁ କରା ହେଇଛି ଯେ ସବୁ କରା ହେଇଚି ଯେ ଏଇଟା ବେଶୀ ଭଲ୍ ସେ ନେଇ ହେବାର ଆରୁ ଆମ୍ବ ଗଛ ଯାମ୍ ଗଛ ମାନେ ସବୁ ରୁପା ହେଇଛି ଯେ ସବୁ ଖରା ହେଲେ ମରି ଯାଉଛେ ବର୍ଷା ହେଲେ ହୋଉଛେ ଆଉ ସବୁ ଇଟା ଗଛ ଫୁଟ ମାନେ ସବୁ ବେଶୀ ଖରାରେ ବରବାଦ୍ ହେଇ ଯାଉଛେ ଆରୁ ମୁଗ ମାନେ ବି କରା ହେଇଛେ ଏବେ ମୁଗ ମାନେ ଠିକ୍ ଭଲ୍ ସେ ଅଛେ ଆରୁ ଫୁଲ କଷି ମାନେ ବି ଧରିଲାନି ଆରୁ ଏଟା ଧାନ୍ ମନେ ଗଲେ ଏଟା ପୋକ ଲାଗିଥିଲେ ତା'ପରେ ଏଟା ଅଦ୍ଧାତିଆ ଧାନ୍ ମାନେ ଭଲ ହେଲା ଅଧାତିଆ ପୋକ୍ ଲାଗିକରି ବରବାଦ ହେଇଗଲା ଆରୁ ଇଟା ମୁଗ ମାନେ ସବୁ ଇଥର୍ ଠିକ୍ ଅଛେ ଆରୁ ଆମ୍ବ ଗଛ୍ମାନେ ବି ଏଟା ବଉଲ୍ମାନେ ଆସୁଛେନ୍ ଯାମ୍ ଗଛ ମାନେ ବି ସବୁ ଫୁଲ କଷି ମାନେ ବି ଆସୁଛେ ଆସୁଛେ ଆରୁ ଏଟା ସବୁ ଭଲ୍ ସେ ସବୁ ଠିକ୍ ଅଛେ